ଆମ ରୋଷେଇ ଘରେ ହାଣ୍ଡି କଡ଼େଇ ବାଲ୍ଟି କଂସା ଥାଳି ଗିନା ଗ୍ଲାସ୍ ଇତ୍ୟାଦି ଅଛି ହାଣ୍ଡିକୁ ଭାତ ରାନ୍ଧିବା ପାଇଁ ବ୍ୟବହାର କରୁ ତରକାରୀ ପାଇଁ କଡ଼େଇକୁ ବ୍ୟବହାର କରୁ ବାଲ୍ଟିକୁ ପାଣି ଆଣିବା ପାଇଁ ବ୍ୟବହାର କରୁ ଥାଳିରେ ଭାତ ଖାଇବା ପାଇଁ ବ୍ୟବହାର କରୁ ଗିନାରେ ଡ଼ାଲି ବା ତରକାରୀ ଖାଇବା ପାଇଁ ବ୍ୟବହାର କରୁ ପାଣି ପିଇବା ପାଇଁ ଗ୍ଲାସ୍ ମଧ୍ୟ ବ୍ୟବହାର କରିଥାଉ